ଖବରକାଗଜ ପତ୍ରିକା ଭଳି ପ୍ରିଣ୍ଟ ମିଡିଆ ଏବଂ ନ୍ୟୁଜ୍ ଚ୍ୟାନେଲ୍ ସୋସିଆଲ ମିଡିଆ ଭଳି ଓଡ଼ିଆ ଭିଜୁଆଲ୍ ମିଡିଆ ମାଧ୍ୟମରେ ପାର୍ଥକ୍ୟ କ'ଣ ପାର୍ଥକ୍ୟ ଏହି ଯେ ଖବରକାଗଜ ମିଡିଆବାଲା ଆଗରେ ଖବର କାଗଜରେ ପ୍ରିଣ୍ଟ କରି ପ୍ରିଣ୍ଟ କରି ପଠଉଥିଲେ ହେଲେ ଆସୁ ଆସୁ ବହୁତ ଦିନ ଲାଗିଯାଉଥିଲା ଆଉ ସୋସିଆଲ ମିଡିଆବାଲା ଏବେ ଘଟଣା ସ୍ଥଳରେ ଯାଇକି ଜଲଦି ଜଲଦି ସବୁ ସବୁ ରେକର୍ଡ୍ କରି ନିଅନ୍ତି ଆଉ ଟି ଭି ମୋବାଇଲରେ ଛାଡ଼ନ୍ତି ଲାଇଭ ଛାଡ଼ନ୍ତି ହେଲେ ଦେଖିବାକୁବି ଭଲ ଲାଗୁଛି ଠିକ୍ ସେ ବୁଝି ବି ହେଉଛି ଆଉ ଖବରକାଗଜରେ ଠିକ୍ସେ ବୁଝିହେନଥିଲା ଆଉ ସାନ ସାନ ଅକ୍ଷରରେ ଲେଖାାଯାଉଥିଲା ହେଲେ ବୁଢ଼ା ଲୋକମାନେ ଠିକ୍ସେ ପଢ଼ିପାରୁନଥିଲେ ଠିକ୍ସେେ ବୁଝିପାରୁନଥିଲେ ହେଲେ ଏବେ ଟି ଭି ମୋବାଇଲରେ ଲାଇଭ୍ ଦେଖାାଯାଉଛି ହେଲେ ବୁଢ଼ା ବୁଢ଼ୀମାନେ ଠିକ୍ସେ ବୁଝି ବି ପାରୁଛି ଆଉ ସବୁ ଠିକ୍ସେ ଦେଖି ବି ପାରୁଛି ହେଲେ ବୁଢ଼ା ବୁଢ଼ୀମାନେ ବି କହୁଛି ନାଇଁ ଆଗଠାରୁ ଏବେ ଭଲ ହେଲା ସବୁ ଠିକ୍ ସେ ବୁଝାଯାଉଛି ଠିକ୍ସେ ଦେଖାଯାଉଛି ହେଲେ ସମସ୍ତେ ଭଲ କହୁଛି ଆଉ ଖବରକାଗଜ ଏବେ ବି ଆସୁଛି ମଝି ମଝିରେ ଆସୁଛି ହେଲେ ଏବେବି ଖବରକାଗଜ କିଏ ବି ପଢୁନାହିଁ ଆଉ କେତେ ଲୋକ ଖବରକାଗଜ ନିଅନ୍ତି ବି ନାଇଁ ସବୁ ମୋବାଇଲରେ ଟିଭିରେ ଦେଖୁଛନ୍ତି